ଆମ ଗାଁରେ ସାଧାରଣତଃ ଚାଷୀ ପରିବାର ଆମ ଗାଁରେ ସମସ୍ତେ ପ୍ରାୟ ଚାଷକାର୍ଯ୍ୟ ହିଁ କରନ୍ତି ସେହେତୁ ଆମର ମଧ୍ୟ ଚାଷ ଜମି ଅଛି ଆମର ମଧ୍ୟ ଚାଷ କାର୍ଯ୍ୟ କରାଯାଏ ଆମର ସାଧାରଣତଃ ଧାନ ଚାଷ କରାଯାଏ ଧାନ ଚାଷରେ ସାଧାରଣତ ଆମେ ପାଣି ମଡ଼ାଉ ଆଉ ସାର ଦଉ ଆଉ ଧାନ ଗଛ ଉଠିଲେ ବିଭିନ୍ନ ପ୍ରକାର ବାଳୁଙ୍ଗା ଗଛ ଉଠେ ତାକୁ ବି ଆମେ ସଫା କରୁ ଏହିପରି ଆମେ ଧାନ ଚାଷ କରୁ ପାଣିପାଗ ଯଦି ବର୍ଷା ହେଲା ତ ଲଗାଯାଇଛି ବର୍ଷା ହେଲା ତ ଭଲ ଯଦି ଅତ୍ୟଧିକ ବର୍ଷା ହେଲା ତା'ହେଲେ ଗଛ ନଷ୍ଟ ହେଇଯିବ ତା ସହିତ ଖାପଖୁଆଇ ଆମେ ଚଳିବାକୁ ପଡ଼ିବ କିପରି ଯେପରିକି ଆମେ ଯେଉଁ ବିଲର ହିଡ଼କୁ କାଟି ଆମେ ପାଣିକି ବାହାର କରିବା ନେହେଲେ ଗଛ ନଷ୍ଟ ହୋଇଯିବ ଆଉ ବିଲରେ ଚାଷ ଜମିରେ ମାଟିରେ ଯେଉଁ ଜିଆ ରହିଲେ ମାଟିରେ ଅଧିକ ଫସ୍ ଫସିଆ କଲେ ମାଟିକୁ ଉର୍ବର ହେବ ଚାଷ କାର୍ଯ୍ୟ ମଧ୍ୟ ହେବ ଚାଷ କାର୍ଯ୍ୟ ସହିତ ସବୁ ପ୍ରକାର ଫସଲ ମଧ୍ୟ ଭଲ ହୋଇଥାଏ ଆମ ଚାଷ ଜମି ଧାନ ଚାଷ ବି ମଧ୍ୟ ଭଲ ହେଇଥାଏ ଆଉ ବିଭିନ୍ନ ପ୍ରକାର ସାର ବି ମଧ୍ୟ ଗଛର ବଢ଼ିବା ପାଇଁ ଆଉ ପୋକ ନ ହେବା ପାଇଁ ପୋକମରା କୀଟନାଶକ ଔଷଧ ଆଉ ପୋକମରା ଔଷଧ ଆଉ ସାରର ବ୍ୟବହାର କରିଥାଉ ଆଉ ବର୍ଷା ହେବା ଦ୍ୱାରା ପାଣିପାଗ ସହିତ ନିଜକୁ ସେ ଚାଷ ଜମି ଯେହେତୁ ଆମେ ଚାଷ ଚାଷୀ କରୁଛୁ ବଷା ନହେଲେ ବର୍ଷା ହେଲେ ତ ଆମେ ପାଣି ଦବା ଆଉ ଦରକାର ନାହିଁ ଆଉ ଚାଷ ଯେହେତୁ କରିଛୁ ପାଣିପାଗ ସହିତ ନିଜକୁ ଖାପ ଖୁଆଇ ଚଳିବା ପାଇଁ ହେଲେ ଯଦି ବର୍ଷା ନ ହେଲା ତ ଆମେ ଆଉ ହାତରେ ତ ଆଣିକି ପାଣି ଦେଇ ପାରିବୁନି ତ ପାଣି ମୋଟର ସାହାଯ୍ୟରେ ଆମେ ବିଲକୁ ପାଣି ଦେଇଥାଉ ନହେଲେ ଗଛ ନଷ୍ଟ ହେଇଯିବ ମରିଯିବ ପୋଡ଼ିଯିବ ଆମେ ଯେତିକି ପରିଶ୍ରମ କରିକି ଆମେ ଗଛ ଲଗାଇ ଥିବୁ ସବୁ ଆମର ବେକାର ଯିବ ସେଥିପାଇଁ ପାଣିପାଗ ଦେଖିଲୁ ବର୍ଷା ହେଉନାହିଁ ତ ଆମେ ପାଣି ମୋଟର ସାହାଯ୍ୟରେ ଆମେ ଚାଷ ଜମିକୁ ଦେଇକି ଚାଷକାର୍ଯ୍ୟ କରିଥାଉ